ହ୍ୟାଲୋ ହଁ ଶିବାନୀ କ'ଣ କରୁଛୁ ଭଲ ଅଛୁ ନାହିଁ ମୋର ସେ ଖାଇବା ଟିକେ ଅର୍ଡ଼ର କରିବାର ଥିଲା ତ ସେଥିପାଇଁ କଲ୍ କରିଥିଲି କହିଲୁ କେଉଁଠି ଭଲ ମିଳୁଛି ନାହିଁ ସେହି ଯେଉଁ ତୁମ ପାଖରେ ଯେଉଁ ପାଞ୍ଚ ଛଅଟା ହୋଟେଲ ନାହିଁ କି ସେହିଠି କେଉଁଠି ଭଲ ମିଳୁଛି ସେହିଠି ନାହିଁ ଆଉ କେଉଁ ରେଷ୍ଟୁରାଣ୍ଟରେ ଭଲ ମିଳୁଛି ଆଚ୍ଛା ଆଉ ସେହିଠି ସେ ଯେଉଁ ମାନସ ତା'ଠି ଭଲ ମିଳୁଛି ଆଉ ସେ କ'ଣ କ'ଣ ତିଆରି କରୁଛି ସେ କ'ଣ ଚିକେନ୍ ଆଉ ପନିର କରୁଛି ଆଉ ତା'ର ରେଟ୍ କେତେ ଅଛି ଶହେ ପଚାଶ ଆଚ୍ଛା ଆହୁରି ସେ ବିକାଶ ବିକାଶ ହୋଟେଲରେ ଓ ସେହିଠି ଖାଲି ମଟନ୍ ଆଉ ବିରିୟାନୀ କରନ୍ତି ଆଉ ସେହିଠି କେତେ ନଉଛି ବିରିୟାନୀ କେତେ ଶହେ କୋଡ଼ିଏ କହିଲୁ କେଉଁଠି ସବୁଠୁ ଭଲ ମିଳୁଛି ସାଗର ହୋଟେଲରେ ସେ କେମିତି କ'ଣ ତିଆରି କରୁଛି ଆଚ୍ଛା ଆଉ କ'ଣ କ'ଣ ସେ ତିଆରି କରୁଛି ସେ ଛତୁ ତରକାରୀ ଆଉ ପନିର ତରକାରୀ ଆଉ ବିରିୟାନୀ ଆଉ ସେହିଟା କେମିତି କେତେ ଟଙ୍କା ଶହେ ତିରିଶି ସେହିଠି ବି ଆଚ୍ଛା ଭଲ ମିଳୁଛି ତ ହେଉ ଲୋକମାନେ ଯାଆନ୍ତି ତ ତୁ ଯାଇଛୁ ନା ନାହିଁ ଖାଇବା ପାଇଁ ଭଲ ତ ହେଉ ତା'ହେଲେ ହେଉ ଅର୍ଡ଼ର କରିବାର ଥିଲା ତ ଏଥିପାଇଁ ହେଉ ରଖୁଛି